ନଳରୁ ପାଣି ଆଣିକି ପାଣି ଆଣି ସାରିବା ପରେ ଚୁଲି କିମ୍ବା ଗ୍ୟାସ୍ ଯେଉଁଥିରେ ବି ହେଲେ ଗରମ କରିବେ ଫୁଟାଇବେ ଫୁଟାଇ ସାରିବା ପରେ ତାକୁ ଛାଣିଦେବେ ପ୍ରଥମେ ରଖିଦେଇ ଥଣ୍ଡା କରିବା ଯେ ଥଣ୍ଡା କରିବାରେ ରଖିଦେବେ ତା'ପରେ ଥଣ୍ଡା ହେଇସାରିଲା ପରେ ପାଣିକି ଛାଣିଦେବେ ଛାଣି ସାରିକି ସେ ପାଣିକି ଆପଣ ପିଇବେ ଏଇଟା ହେଉଛି ଘରୋଇ ଉପଚାର ଏଇ ଉପଚାର କଲେ ଦେହ ସୁସ୍ଥ ବି ରହିବ